ଓଡ଼ିଆ ଭାଷାର ବୈଶିଷ୍ଟ୍ୟ କ'ଣ ତାହା ଆମେ ଆମକୁ କେମିତି ଲାଗେ ତାହା ଆମେ କହିବୁ ହଉଛି ଜଣେ ଗୋଇଙ୍ଗ କହିବ ଓ କେ କହିବ ହଉ ଯିବା କି ହଉ କିନ୍ତୁ ତାହା କ'ଣ ଏତେ ଭଲ ଲାଗେ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମ ସାଂସ୍କୃତି ଓଡ଼ିଆ ଆମ କଳା ଓଡ଼ିଆ ଆମେ ଓଡ଼ିଆ ଆଧା ଓ ଇଂଲିଶ ଅଧା କହିବା ଦ୍ୱାରା ସବୁଲୋକ ବୃଦ୍ଧ ଲୋକ କ'ଣ ବୁଝିପାରନ୍ତି ସେମାନେ କାବା ଅନେଇକି ଅନେଇ ଥାନ୍ତି କ'ଣ ବା କହୁଛନ୍ତି ଯେଉଁମାନେ ବୁଝି ପାରନ୍ତି ସେମାନେ ଠିକ ବୁଝନ୍ତି ଯେଉଁମାନେ ନ ବୁଝି ପାରନ୍ତି ସେମାନେ ବୋକାଙ୍କ ପରିକା ଅନେଇ ଥାଆନ୍ତି କିନ୍ତୁ ଆମ ଭାଷା ଓଡ଼ିଆ ଆମ ଜନ୍ମ ସ୍ଥା ଆମେ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଓଡ଼ିଆ ସମ୍ପୂର୍ଣ୍ଣ ରୂପେ କହିଲେ ଅସୁବିଧା କ'ଣ କିନ୍ତୁ ବର୍ତ୍ତମାନ ଯୁଗର ଛୁଆମାନେ ପ୍ରତି କଥାରେ ଅଧା ଇଂଲିଶ ଅଧା ଓଡ଼ିଆ କହୁଛନ୍ତି କିନ୍ତୁ ଯିଏ ବୁଝିପାରିବା ଲୋକ ସିନା ବୁଝି ପାରୁଛନ୍ତି ଯିଏ ନବୁଝିବା ଲୋକ ସେମାନଙ୍କୁ ଅଖାଡ଼ୁଆ ଅଖାଡ଼ୁଆ ଲାଗେ ସେମାନେ କ'ଣ ବା ବୁଝନ୍ତି କାବା ଭଳିଆ ଅନେଇ ଥାନ୍ତି ତେଣୁକରି ଆମ ଆମ ଓଡ଼ିଆମାନଙ୍କ ମାଁ ଜଣେ ମାଁ ଡାକିବ ଜଣେ ମମି ଡାକିବ ମାଁ ର ମଧୁରତା ଆଉ ମମିର ମଧୁରତା ଭିତରେ ତଫାତ ଜଣେ ବାପା ଡାକିବ ଆଉ ଜଣେ ଡାଡ଼ି ଡାକିବ ତା ଭିତରେ ଫରକ କ'ଣ ମାଁ କହିଲା ବେଳକୁ ମଧୁ ଝରୁଛି କିନ୍ତୁ ମମି କହିଲା ବେଳକୁ ମଧୁ ଝରୁଛି ନା ଆମେ ଓଡ଼ିଆ ଆମେ ମାଁ ବାପା ନ ଡାକିକି କାହିଁକି ମମି ଡାଡ଼ି ଡାକିବା କିନ୍ତୁ ବର୍ତ୍ତମାନ ମଡ଼ର୍ଣ୍ଣ ଯୁଗର ପିଲାମାନେ ମମି ଡାଡ଼ି ଡାକୁଛନ୍ତି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦଉନାହାଁନ୍ତି କିନ୍ତୁ ଓଡ଼ିଆ ଭାଷାରେ ଯେଉଁ ମଧୁ ଝରେ ଯେଉଁ ମମତା ଝରେ ତା ଇଂଲିଶ ଭାଷାରେ ନାହିଁ